ଆମ ଘରେ ଛଅ ସାତଟି ଗୋରୁ ଅଛି ଏବଂ ଗୋରୁମାନଙ୍କର ଯତ୍ନ ନେବାପାଇଁ ଦିନସାରା ଆମୁକୁ ବହୁତ କାର୍ଯ୍ୟ ବା କାମ କରାଯାଇଥାଏ ଗାଈ ମାନଙ୍କୁ ସକାଳୁ ଉଠି ଅନ୍ୟଜାଗାକୁ ନେଇ ବନ୍ଧା ଯାଇଥାଏ ଏବଂ ଗାଈମାନଙ୍କୁ ସକାଳୁ ଉଠି ତାଙ୍କର ଖାଦ୍ୟ ଦେଇଥାନ୍ତି ଏବଂ କିଛି ସମୟପରେ ସେମାନଙ୍କୁ ଗାଧୋଇ ପାଣିରେ ଗାଧୋଇବାକୁ ପଡ଼ିଥାଏ ଏବଂ ତାଙ୍କୁ ଭଲଭଲ ଖାଦ୍ୟ ମଧ୍ୟ ଦିଆଯାଇଥାଏ ଯେପରିକି ତୋରାଣି ସହିତ କୁଣ୍ଡାକୁ ମିଶାଇ ଖାଇବାକୁ ଦିଆଯାଏ ଏବଂ ତାର ଯତ୍ନ ବହୁଭାବରେ ନିଆଯାଇଥାଏ ସମସ୍ତଙ୍କୁ ଗାଈଗୋରୁମାନଙ୍କୁ ନେଇ ନେଇ ଆମେ ବହୁତ ଖୁସି ଅନୁଭବ କରିଥାଉ ଗାଈମାନଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ଆଣି ଖାଇବାକୁ ଦିଆଯାଇଥାଏ ଏବଂ ଦଶଟା ଦିନ ଦଶଟା ବେଳକୁ ଗାଈମାନଙ୍କୁ ଚରାଇବାକୁ ନିଆଯାଇଥାଏ ଏବଂ ଭଲଭଲ ଘାସ ସବୁ ଖାଇବାକୁ ଦିଆଯାଇଥାଏ ଗାଈ ଗାଈଗୋରୁମାନଙ୍କୁ ଦଶଟା ବେଳେ ଚରାଇବାକୁ ନେଇ ଚାରିଟା ବେଳେ ଆଣି ତାଙ୍କ ଜାଗାରେ ବାନ୍ଧିବାକୁ ପଡ଼ିଥାଏ ଏବଂ ସନ୍ଧ୍ୟା ସମୟରେ ଗାଈମାନଙ୍କୁ ତାଙ୍କ ଗୃହରେ ବାନ୍ଧିକି ରଖିଥାଉ ଏବଂ ସେ ସମୟରେ ଖାଇବା ପାଇଁ କୁଣ୍ଡା ଏବଂ ତୋରାଣି ଦିଆଯାଇଥାଏ ଏବଂ ତାଙ୍କୁ ଖାଦ୍ୟ ମଧ୍ୟ ଦିଆଯାଇଥାଏ ସେଥିପାଇଁ ଗାଈମାନଙ୍କୁ ବହୁ ଯତ୍ନରେ ନେବାପାଇଁ ଯତ୍ନ ନେବାକୁ ପଡ଼ିଥାଏ ତାଙ୍କର କୌଣସି ପ୍ରକାରର ଅସୁବିଧାକୁ ଦେଖି ଆଗ ଚିକିତ୍ସା କରିଥାଉ ଏବଂ କୃମି ଔଷଧ ମଧ୍ୟ ଦେବାକୁ ପଡ଼ିଥାଏ ସେଥିପାଇଁ ଗାଈ ମାନେ ସକାଳ ହେଲେ ତାଙ୍କୁ ଆଉ ଗୋଟେ ଜାଗାରେ ବାନ୍ଧି ରଖାଯାଇଥାଏ ଏବଂ ଗାଈମାନେ ମାନେ ଦିନସାରା ଚରି ଆସି ଘରେ ବନ୍ଧା ହୋଇଯାଇଥାଏ ସେଥିପାଇଁ ଗୋରୁମାନଙ୍କର ଯତ୍ନ ନେବାପାଇଁ ଦିନସାରା କାର୍ଯ୍ୟ କରିବାପାଇଁ କୌଣସି ଅସୁବିଧା ହୋଇନଥାଏ